ମୋର ଅସୁବିଧା ଆପଣ ତ ଜାଣନ୍ତି ଆମ ଗାଁରେ ରାସ୍ତା ଠିକ୍ ନାହିଁ ପକ୍କା ରାସ୍ତା ନାହିଁ ସବୁ ବହୁତ ପୁରୁଣା ରାସ୍ତା ଗାଡ଼ିଗୁଡ଼ା ଚଳିବା ପାଇଁ ବହୁତ ଅସୁବିଧା ହେଉଛି ଆପଣ ତ ଜାଣିଛନ୍ତି ହେଲେ କିଛି ବି ଷ୍ଟେପ୍ ନେଉନାହାନ୍ତି ହେଲେ ସେଥିପାଇଁ ମୁଁ କଲ୍ କରିବା ପାଇଁ ବାଧ୍ୟ ହୋଇଛି ହେଲେ ଆପଣ କିଛି କରିପାରିବେ କି ଆପଣ ତ ରାସ୍ତା ଆକା ଠିକ୍ କରି ପାରିଲେ ନାଇଁ ଆପଣଙ୍କୁ କେଉଁ ସମସ୍ୟା କଥା କହିବି ସମସ୍ୟା ତ ବହୁତ ଅଛି ହଜାର ହଜାର ସମସ୍ୟା ଅଛି ଆଜ୍ଞା ଆମ ଗାଆଁରେ ଗୋଟେ ବଡ଼ ପୋଖରୀ ବି ନାହିଁ ହେଲେ ଆପଣ ଟିକେ ବି ସାହାଯ୍ୟ କରୁନାହାନ୍ତି

କ'ଣ କରିବା ଆପଣଙ୍କୁ ହେଲେ ସବୁଦିନ ବୋଲେ ବର୍ଷ ବର୍ଷ କଟି ଯାଉଛି ହେଲେ ଆପଣ କିଛି ବି ଷ୍ଟେପ୍ ନେଉନାହାନ୍ତି ଦେଖନ୍ତୁ ଆମ ମୋର ବେଶୀ ଦରକାର ନାଇଁ ଆଜ୍ଞା ଆମର ଦେଖନ୍ତୁ ପିଲାମାନେ ଖେଲି ବି ପାରୁ ନାହାନ୍ତି ଗୋଟେ ଫିଲ୍ଡ ବି ନାଇଁ ଆମର ବୁଝିପାରିଲେ ନାଇଁ ମୁଁ ତ କହୁଛି ଆପଣଙ୍କୁ ଆଜ୍ଞା ଦେଖନ୍ତୁ ପିଲାମାନେ ଖେଲି ବି ପାରୁନାହାନ୍ତି ଗୋଟେ ଫିଲ୍ଡ ବି ନାହିଁ ସେଇଥିରେ ବି ଗୋଟେ ଷ୍ଟେପ୍ ନା ନେଉନାହାନ୍ତି ଆପଣ ମାନେ

ଏବେ କ'ଣ କରାଯିବ ସେଇଟା କୁହନ୍ତୁ ଭଲ ମନ୍ଦ କିଛି କଥା ନାଇଁ କିଛି ନାଇଁ ହଁ ମୁଁ ଯିବି ଖାଲି ଯିବି ଯିବି କହୁଛନ୍ତି ଆପଣ ଏବେ ସବୁ ଗାଁରେ ଦେଖନ୍ତୁ ଏବେ ସବୁ ଗାଁରେ ସବୁ ପ୍ରକାରର ଫେସିଲିଟି ପାଉଛନ୍ତି ଲୋକମାନେ ହେଲେ ଆମ ଗାଁରେ କିଛି ନାହିଁ କ'ଣ କରିବା କୁହନ୍ତୁ କେଉଁଠି ଗୋଟେ ଲାଇଟ୍ ବି ନାହିଁ ଗୋଟେ ଭଲ ସ୍କୁଲ୍ ଘର ବି ନାହିଁ ପିଲାମାନେ କେଉଁଠି ପାଠ ପଢ଼ିବାକୁ ଯିବେ ଏଇଠୁ ସବୁ ଚାଲି ଚାଲି କି କେତେ ଦୂରକୁ ଯିବେ ପିଲାମାନେ ଗୋଟେ ଅଙ୍ଗନବାଡ଼ି ବି ଭଲ ନାହିଁ ସବୁ ପ୍ରକାରର ସମସ୍ୟା ଅଛି ହେଲେ ଗୁଟେ ବି ଆପଣ ସଲ୍ୟୁସନ୍ ଖୋଜି ବାହାର କରିପାରୁନାହାନ୍ତି ହେଲେ ଏପର୍ଯ୍ୟନ୍ତ ମୁଁ ବାଧ୍ୟ ହୋଇକି ତୁମକୁ କଲ୍ କରିଛି ହେଲେ ଆପଣ ହେଲେ ଆପଣ ଫାର୍ଷ୍ଟ୍ ହେଲେ ଆପଣ ଫାର୍ଷ୍ଟ୍ ମୋ କଥା ଶୁଣନ୍ତୁ ତମେ ଆପଣ ଫାର୍ଷ୍ଟ୍ ଯେଉଁ ମୁଁ ରାସ୍ତା କଥା କହିଥିଲି ସେ ରାସ୍ତା ଆଗରେ ଆପଣ ଟିକେ ରିପେୟାର୍ କରନ୍ତୁ ଆମର ଯାତାୟାତ ବହୁତ ସମସ୍ୟା ହେଉଛି ଆମେ ଆଉ ବର୍ଷା ବର୍ଷା ଟାଇମ୍ରେ ତ ଆମେ ଚାଲି ବି ପାରୁନି ଗାଡ଼ି ସ୍ଲିପ୍ ମିଳୁଛି କେଉଁଠି ବି ଯାଇ ଯାତାୟାତ ସବୁ ବନ୍ଦ ହୋଇଯାଇଛି ହେଲେ ଆପଣ ଏଇଟା ଦେଖନ୍ତୁ ଆପଣ ଏ ରାସ୍ତାଟା ଫାର୍ଷ୍ଟ୍ ରିପେୟାର୍ କରନ୍ତୁ ହେଲେ ଆମ ଗ୍ରାମବାସୀ ଆପଣଙ୍କ ପାଖରେ ଚୀର ଉପକୃତ ହେବୁ ନମସ୍କାର ରଖୁଛି ହେଲେ